ଆଜ୍ଞା ନମସ୍କାର ଆଜ୍ଞା ମୁଁ ଭାରତରେ ଏକ ଝିଅ ହୋଇଥିବାରୁ ମୁଁ ନିଜକୁ ବହୁତ ଗର୍ବ ମନେ ଅନୁଭବ କରେ କାରଣ ମୁଁ ଭାରତୀୟ ଭାରତରେ ଆମର ବିଭିନ୍ନ ପ୍ରକାରର ପରମ୍ପରା ସଂସ୍କୃତି ରହିଥାଏ ଯେପରିକି ସଙ୍ଗୀତ ହେଉ ନୃତ୍ୟ ହେଉ କବିତା ହେଉ ଏମିତି କିଛି ଅନେକ ପ୍ରକାରର ହୋଇଥାଏ ଆଜି ଆମେ ଆମର ଆଲୋଚନାର ବିଷୟ ହେଉଛି କି ନୃତ୍ୟ ଏବଂ ନୃତ୍ୟଶିଳ୍ପୀ ଆଜ୍ଞା ହଉ ମୁଁ ପ୍ରସିଦ୍ଧ ନୃତ୍ୟ କଳାଶୈଳୀ ଶୈଳୀ ବିଷୟରେ ଜାଣିଛି ଯେପରିକି ଆମର ଭାରତର ବହୁତ ଉପରକୁ କୁ ଯାଇଛି ସମସ୍ତେ ଜାଣିଛନ୍ତି ବିଶ୍ୱଵବଖ୍ୟାତ ହୋଇଛି ଯଥା ଆମର ଓଡ଼ିଶୀ ମଣିପୁରୀ କୁଚିପୁଡ଼ି ଭାରତନାଟ୍ୟମ କଥକ କଥକଲି ବିଭିନ୍ନ ପ୍ରକାରର ଏସବୁ ଆମ ଭାରତରେ ଦେଖିବାକୁ ମିଳିଥାଏ ଆମ ଭାରତର ଲୋକମାନେ ଏସବୁ ସଂସ୍କୃତି ପରମ୍ପରାକୁ ବଜାୟ ରଖିଥାନ୍ତି ସେମାନେ କୁ ବହୁତ ଗର୍ବ ହୁଏ ଏବଂ ମୋତେ ମଧ୍ୟ ବହୁତ ଗର୍ବ ହୁଏ ମୋ ପରମ୍ପରା ମୋ ସଂସ୍କୃତିକୁ ମୁଁ କିପରି ଆଗକୁ ନେଇପାରିବି

ସେମାନଙ୍କ ମଧ୍ୟରୁ ଓଡ଼ିଶାର ଲୋକ ଓଡ଼ିଶାର ଲୋକ ହେଉଛନ୍ତି କେଳୁଚରଣ ପଟ୍ଟନାୟକ ଏବଂ ସଂଯୁକ୍ତା ପ୍ରାଣୀଗ୍ରାହୀ ହେଉଛନ୍ତି ଓଡ଼ିଶୀ ନୃତ୍ୟର ସର୍ବେ ସର୍ବା ଯିଏକି ପ୍ରଥମେ ଏହି ଦୁଇଜଣ ବ୍ୟକ୍ତି ବିିଶେଷ ଆମ ଓଡ଼ିଶୀ ନୃତ୍ୟ ଯିଏ ଓଡ଼ିଶାର ପରମ୍ପରା ସଂସ୍କୃତି ନୃତ୍ୟ ତାହାକୁ ଆଗକୁ ନେଇଥିଲେ ବିଶ୍ଵ ଦରବାରକୁ ନେଇଥିଲେ ଯାହା ବିଶ୍ୱ ଦରବାରରେ ବହୁତ ପ୍ରଶଂସନୀୟ ଆନନ୍ଦନୀୟ ନମସ୍କାର